ହଁ ଆପଣ ରେଢାଖୋଲ୍ ହସ୍ପିଟାଲ୍ ସୁପର୍ଭାଇସର୍ କହୁଥିଲେ କି ହଁ ମୋର୍ ଜଣେ ଆପଣଙ୍କର୍ ହସ୍ପିଟାଲ୍ରେ କାଏଁ କାଏଁ ସୁବିଧାରେ ଅଛେ ଯଦି କହେତେ ବେଲେ ଭଲ୍ ମତେ ଟିକେ ଜଣାତେ ବେଲେ ଭଲ୍ ହେତା କାଏଁଯେ କି ମୁଇଁ ବି ଗୁଟେ ପେସେଣ୍ଟ୍ ଆମର୍ ଇନ୍କେ ପାଖେ ବି ବହୁତ୍ ପେସେଣ୍ଟ୍ ଅଛନ୍ ବେଲେ ଯିବାର୍ ଲାଗି ଟିକେ ସୁବିଧା ହେତା ହଁ ଧରିକିନା ଯିବୁ ଯେ ଆପଣଙ୍କର୍ନେ ଟିକେ ସୁବିଧା ଅଛେ ବେଲେ ମତେ କହେଲେ ମୁଇଁ

ହଉ ଆଚ୍ଛା ହଉ ଆହୁରି ଆହୁରି କାଏଁ କାଏଁ ଥିରର୍ ସୁବିଧା ଅଛି ପେସେଣ୍ଟ୍ର ହାର୍ଟର ପ୍ରୋବ୍ଲେମ୍ ଅଛି ତା'ହେଲେ ବିିପି ଆଉ ସୁଗର୍ ବି ଟିକେ ଅଛି ଓହୋ ସ୍ପେଶାଲିିଷ୍ଟ୍ ବି ଆସୁଛନ୍ ତ

ହଁ ଆଉ କା'ଣା କା'ଣା ଡକ୍ୟୁମେଣ୍ଟ୍ପତର୍ ଦରକାର୍ ହେଉଛେ ଟିକେ କହିଥିବେ

ହଁ ହଁ ଆଉ ଭଲ୍ ଚେକଅପ୍ ବି କରାହେଉଛେ

ହଁ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଅଛେ ଓହୋ ଆଉ ବି ଆହୁରି ହାର୍ଟର ସ୍ପେଶାଲିଷ୍ଟ୍ ଆସୁଛନ୍ କି କେମ୍ତି ହୁଁ ହୁଁ ଆଉ ମୁଁହଁରେ ଯୋଉ ଉଠୁଛି ହେରାକର୍ ଲାଗିିବି ଡକ୍ଟର୍ ମାନେ ଡକ୍ଟର୍ କିଛି କହୁଛନ୍ତି କି

ବେଲେ କଲ ତମେ

ଆପଣ